ଡ୍ରାଇଭର୍ କାଇଁ ହେଲା ଯେ ଫୋନ୍ ନାଉଠାବାର୍ ଏତେ ଟାଇମ୍ ହେଲାନ କଲ୍ ରିସିଭ୍ କାଁ ହେଲା ଯେ ନାଇଁ କର୍ବାର୍ ମୁଇଁ କେବ୍ଟେ ବୁକିଂ କରିଚେଁ ଡ୍ରାଇଭର୍ ଆସ୍ବାର୍ ନି ମତେ ଅର୍ଜେଣ୍ଟ୍ ଅଛେ ଯିବାର୍ ବାହାର୍କେ କାମ୍ ଅଛେ ମୋର୍ ଯେମିତି ସୋ ଡ୍ରାଇଭର୍ କାଁ ହେଲା ଯେ କଲ୍ ନେଇଁ ରିସିଭ୍ କର୍ବାର୍ କେନୁ ଏକ୍ସିଡେଣ୍ଟ୍ ହେଲା କି କାଣା ମୁଁ ଡ୍ରାଇଭର୍ ନ ଆସିଲେ ମୁଁ କେମିତି ଯିବି ତା'ର କିଛି ପ୍ରୋବ୍ଲେମ୍ ଅଛି ୟା ଫିର୍ ଡ୍ରିଂକ୍ କରିକି କେଉଁଠି ବୁଲୁଛି ଟିକିଏ କୁହନ୍ତୁ ମତେ ଏବେ ହିଁ କ୍ୟାବ୍ ଦରକାର ମୁଁ ଏବେକା ଯିବି ସୋ ପ୍ଲିଜ୍ ଡ୍ରାଇଭର୍ କେ କୁହନ୍ ନହେଲେ ପୁଣି ଅଲଗା କଉ ଡ୍ରାଇଭର୍କୁ କୁହନ୍ତ ଯିଏ ଆସିବ ମୁଁ ଏବେକା ଯିବାର ଅଛି ବା ବାହାରକୁ ସୋ ପ୍ଲିଜ୍ ଟିକିଏ କରନ୍ତୁ ଜଲ୍ଦି ଯେମିତି ହେଲେ କେଉଁ ଡ୍ରାଇଭର୍କୁ ଏଠାକୁ ଇମିଡ଼ିଏଟ୍ଲି ହିଁ ପଠାନ୍ତୁ ମୁଁ ଯିବି ବାହାରକୁ ଏବେକା